ଭାରତର ଲୋକ ସାଧାରଣତଃ କମ୍ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ଅନ୍ୟ ଅଞ୍ଚଳର କିମ୍ବା ଅନ୍ୟ ଦେଶର କିଛି ଖାଦ୍ୟକୁ ମଧ୍ୟ ଲୋକମାନେ ଆପଣାଉଛନ୍ତି ଯେମିତିକି ଫାଷ୍ଟ୍ଫୁଡ଼୍ ବିରିୟାନୀ ଏସବୁ ଜିନିଷ ମଧ୍ୟ ଖାଇବାକୁ ଲୋକ ଆଜିକାଲି ପସନ୍ଦ କରୁଛନ୍ତି କିନ୍ତୁ ବି ଯାହା ବି ହେଉ ଲୋକମାନେ କିନ୍ତୁ ସ୍ଵାଦକୁ ପାଟିକୁ ସ୍ୱାଦ ଲାଗୁଥିବାରୁ ସେ ଜିନିଷ ଖାଆନ୍ତି କିନ୍ତୁ ପ୍ରାୟତଃ ଭାରତର ଲୋକ ତେଲ ମସଲାଯୁକ୍ତ କମ୍ ଖାଦ୍ୟ କମ୍ ଥିବା ଖାଦ୍ୟକୁ ବେଶି ପସନ୍ଦ କରନ୍ତି ତା'ସହିତ ଆମର ପ୍ରାୟତଃ ଡେଲି ଯେଉଁ ବ୍ୟବହାର କରୁଛନ୍ତି ଆମେ ଖାଦ୍ୟ ଖାଦ୍ୟ ଭିତରେ ପ୍ରାୟତଃ ବ୍ୟଞ୍ଜନ କହିବାକୁ ଗଲେ ଆମେ ଯେକୌଣସି ତରକାରୀ ଯେମିତିକି ଆଉ ମାନେ ପ୍ରସ୍ତୁତ କରିଥାଉ ଡାଲି ଭଜା ଘାଣ୍ଟ ତା' ସହିତ ପନିର୍ ତରକାରୀ କି ଡାଲ୍ ଫ୍ରାଏ